ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କଳା ଏବଂ ହସ୍ତ ଶିଳ୍ପରେ ଲୋକଙ୍କୁ ସାହାଯ୍ୟ କରିଛି ଯେପରିକି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଆମେ ଅନେକ କିଛି ଜାଣିପାରୁଛେ ଯେପରିକି ରୋଷେଇ ବିଷୟରେ ୟୁଟ୍ୟୁବ ଚ୍ୟାନେଲ ବହୁତ କିଛି ଶିଖେଇଥାଏ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ଆମେ ବିଭିନ୍ନ ପ୍ରକାର ଶିକ୍ଷା ଦାନ ପାଇଥାଉ